ଯୁବଗୋଷ୍ଠୀ ମଧ୍ୟରେ ବେକାରୀ ବିଷୟରେ କହିବାକୁ ଗଲେ ଆଜିକାଲି କୌଣସି ଜାଗାରେ ପିଲାମାନେ ମୁର୍ଖ ଆଉ ରହୁନାହାନ୍ତି ତେଣୁ ସମସ୍ତେ ଏଜୁକେସନ୍ ଲାଇନ୍ରେ ଆଗୁଆ ରହିଛନ୍ତି ତେଣୁ ବର୍ତ୍ତମାନ ଚାକିରି କ୍ଷେତ୍ରରେ ସେମାନେ ସୁବିଧା ସୁଯୋଗ ପାଇପାରୁନାହାନ୍ତି କିନ୍ତୁ ଯୁବଗୋଷ୍ଠୀ ବେକାର ରହୁଛନ୍ତି ଅଧିକ ପିଲା କିନ୍ତୁ କାମ କରିବାପାଇଁ ଇଚ୍ଛା ଥିଲେ ମଧ୍ୟ ସେମାନେ ପାଇପାରୁନାହାନ୍ତି କ'ଣ ପାଇଁ ନା ଏଥିରେ ଆମର ଏ ପାଖରେ କୌଣସି ଉତ୍ପାଦନ କରିବାପାଇଁ ପ୍ରଡ଼କ୍ଟ କରିବାପାଇଁ କୌଣସି କମ୍ପାନୀ ନାହିଁ ବା ଜଳ ପ୍ରକଳ୍ପ ନାହିଁ କିମ୍ବା କୌଣସି ଉନ୍ନୟନମୂଳକ କାର୍ଯ୍ୟ ସେମିତି ସରକାର ଆମକୁ ସୁବିଧା ସୁଯୋଗ ଦେଇପାରିନାହାଁନ୍ତି ଯଦି ସେ ବିଷୟରେ ଚିନ୍ତା କରି ଆମକୁ ଏଇଠି କମ୍ପାନୀ ଖୋଲନ୍ତେ ବା ଜଳ ପ୍ରକଳ୍ପ ଖୋଲନ୍ତେ ବା କୌଣସି ଗୋଟେ ଭଲ ଉନ୍ନୟନମୂଳକ ପିଲାମାନଙ୍କର ଚାକିରି ସୃଷ୍ଟି କରିବା ପାଇଁ ଗୋଟିଏ ପ୍ଲାନ୍ କରିକି କରିଥାନ୍ତେ ତେବେ ବହୁତ କିଛି ପୋଷ୍ଟ୍ ବାହାରିଥାନ୍ତା ଆମର ବେକାରୀ ଯୁବଗୋଷ୍ଠୀମାନେ ଯେଉଁ ଅଛନ୍ତି ସେମାନେ ସେଥିରେ ଚାକିରି କରିକି ନିଜର ଭରଣପୋଷଣ କରିଥାନ୍ତେ ଏବଂ ପିଲାମାନଙ୍କୁ ସେମାନେ ଉନ୍ନତି ମଧ୍ୟ କରେଇପାରିବେ ତେଣୁ ସରକାରଙ୍କୁ ଏ ବିଷୟରେ ଚିନ୍ତା କରିବା ଦରକାର ଯେ ପିଲା ଯୁବଗୋଷ୍ଠୀ ତ ବହୁତ ବର୍ତ୍ତମାନ ଶିକ୍ଷିତ ହୋଇସାରିଛନ୍ତି କିନ୍ତୁ ସବୁକିଛି ସର୍ଭେ ପରେ ପିଲାମାନଙ୍କର ସଂଖ୍ୟା ବି ଜଣାଯାଉଛି ଯେ ଏତିକି ପିଲା ବର୍ତ୍ତମାନ ବେକାର ଘୁରୁଛନ୍ତି ତେଣୁ ସେହି ପିଲାମାନେ କେମିତି ଚାକିରି ବିଷୟରେ ବାହାରକୁ ଯାଇ ଚାକିରି କରିବା ଉଦ୍ଦେଶ୍ୟରେ ଯାଇ ଧୋକା ଖାଉଛନ୍ତି ବା ବାହାର ଷ୍ଟେଟ୍କୁ ଯାଇକି ସେମାନେ ଆମର ମୂଲ ଖଟିକି ଯେଉଁ ଇଏ କରୁଛନ୍ତି ସେଥିରେ କିଏ ପଇସା ପାଉଛି ବା କିଏ ପାଇ ବି ପାରୁନି ଯାହାଫଳରେ ସେମାନେ କଣ୍ଟ୍ରାକ୍ଟର୍ ମାଧ୍ୟମରେ ଯାଇକି ଫସି ଯାଉଛନ୍ତି ତେଣୁ ସରକାର ଯଦି ଏ ବାବଦକୁ ଚିନ୍ତା କରି ଆମର କମ୍ପାନୀ କିମ୍ବା ଆମର ଏଇ ଘରୋଇ ପ୍ରଡ଼କ୍ଟ କିଛି ସୃଷ୍ଟି କରିଥାନ୍ତେ ତେବେ ପିଲାମାନେ ନିଜର ରୋଜଗାରକ୍ଷମ ହେବାପାଇଁ ସେମାନେ ଆଗକୁ ବଢ଼ିବା ପାଇଁ ସୁବିଧା ସୁଯୋଗ ପାଇପାରନ୍ତେ ସରକାରକୁ ଏତିକିଟା ଗୁହାରି କରାହେଉଛି ସେମାନେ ଯେମିତି ଆମକୁ ରୋଜଗାର କରିବାର ଗୋଟେ କୌଣସି ରାସ୍ତା ଦେଖେଇଲେ ଆମେ ଭଲରେ ଚଳିଥାନ୍ତୁ ଆଉ